ହ୍ୟାଲୋ ସାର୍ ଆପଣ କେଉଁ ଡେଲିଭରି କରିଛନ୍ତି ତା'ର ଠିକଣା ଚେଞ୍ଜ କରିବାକୁ ପଡ଼ିବ ଆପଣଙ୍କଟା ଭୁଲବଶତଃ ଆପଣ ଦେଇ ଦେଇଛନ୍ତି ତ ଆପଣଙ୍କୁ ପ୍ରଥମେ ଅର୍ଡ଼ର୍ କରିଥିବା ଯେଉଁ ଏପ୍ଲିକେସନ୍ ଅଛି ସେ ସ୍ଥାନରେ ଯାଇ ଆଡ଼୍ରେସ୍ ରହିଛି ତା' ଉପରେ ପ୍ରଥମେ ଟିକେ ନଜର କରିବା ତା'ପରେ ଯଦି ସେହି ସ୍ଥାନରେ କିଛି ଖରାପ ରହୁଛି ବା ଖରାପ ଠିକଣା ରହୁଛି ତାକୁ ବଦଲାଇବାକୁ ହେଲେ ସେ ଜାଗାରେ ନିଜେ ପ୍ରଥମେ ଯାଇକି ସଂଶୋଧନ କରିବା ବା ନିଜର ଯେଉଁ ଆଡ଼୍ରେସ୍ ରହିଛି ତାକୁ ପୁନର୍ବାର ଚେଞ୍ଜ କରିବା ଯଦ୍ଦ୍ୱାରା କି ଡେଲିଭରି ଡେଲିଭରି ବୟକୁ ପିଲାକୁ ଯାଇ ପୁଣି ସେହି ଆଡ଼୍ରେସ୍ଟା ପହଞ୍ଚିଯିବ ଏବଂ ସେ ଜାଗାକୁ ବା ଆପଣଙ୍କ ସ୍ଥାନକୁ ବା ଆପଣଙ୍କ ନିକଟକୁ ପୁଣି ଡେଲିଭରି ହୋଇପାରିବ ଆପଣ ସେ କାର୍ଯ୍ୟ କରିବା ଦ୍ୱାରା ଆପଣ ନିଶ୍ଚିତ ଭାବରେ ନିଜର ଆଡ଼୍ରେସ୍ ବା ନିଜର ଠିକଣା ହିସାବରେ ନିଜର ଡେଲିଭରିକୁ ପାଇପାରିବେ